ଆପଣଙ୍କୁ ସବୁ ଆପଣଙ୍କୁ ସବୁଠାରୁ କି ନୃତ୍ୟ ଭଲ୍ ଲାଗ୍ସି ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟ ଭଲ ଲାଗ୍ସି ଯେନ୍ତା ଲୋକପ୍ରିୟ ନୃତ୍ୟ ଦେଖ୍ବାକେ ଭଲ୍ ଲାଗ୍ସି ତା'ପରେ ଓଡ଼ିଶୀ ନୃତ୍ୟ ଦେଖ୍ବାକେ ଭଲ୍ ଲାଗ୍ସି ଯେନ୍ତାକି ସମ୍ବଲପୁରୀ ଡାନ୍ସ ଦେଖ୍ବାକେ ଭଲ୍ ଲାଗ୍ସି ସେନ୍ତା ଲୋକପ୍ରିୟ ନାଚ ଆମ ଓଡ଼ିଶାର ଲୋକପ୍ରିୟ ଡାନ୍ସ ଆମେ ଦେଖିଯାଏସୁଁ ସମସ୍ତକୁ ଭଲ୍ ଲାଗ୍ସି ତା'ପରେ ଓଡ଼ିଶୀ ନୃତ୍ୟ ସମ୍ବଲପୁରୀ ନୃତ୍ୟ ଓଡ଼ିଆ ନୃତ୍ୟ ସବେ ଦେଖ୍ସୁଁ ଭଲ୍ ଲାଗ୍ସି ଲୋକପ୍ରିୟ ନୃତ୍ୟ ଦେଖ୍ବାକେ ବି ଭଲ୍ ଲାଗ୍ସି ସେଟା ଆମେ ଓଡ଼ିଶୀ ନୃତ୍ୟ ଡାନ୍ସ କର୍ସନ୍ ଓଡ଼ିଶୀ ନୃତ୍ୟ ଦେଖ୍ବାକେ ଭଲ୍ ଲାଗ୍ସି ଲୋକପ୍ରିୟ ନୃତ୍ୟ ସମସ୍ତେ ଦେଖ୍ସନ୍ ଯେ ଷ୍ଟେଜ୍ରେ ନାଚୁଥିଲେ ସମସ୍ତେ ଦେଖ୍ସନ୍ ସେଟାକେ ଭଲ୍ ପାଏସନ୍ ନୃତ୍ୟକେ ସମସ୍ତେ ଭଲ୍ ବଲ୍ସନ୍ ଓଡ଼ିଶୀ ନୃତ୍ୟ ଭଲ୍ ଏ ସବେ ଦେଖ୍ବାକେ ଚାହେଁସନ୍ ନୃତ୍ୟକେ ଆଉ